ଏକ ରାଜ୍ୟରେ ବିଭିନ୍ନ ପ୍ରକାର ଏବଂ ବିଭିନ୍ନ ଜାତିର ଲୋକ ବସବାସ କରନ୍ତି ଏଠାରେ ବିଭିନ୍ନ ଧର୍ମ ଅନେକ ସାସ୍କୃତିକ ଏବଂ କାର୍ଯ୍ୟକ୍ରମ ହୋଇଥାଏ ଏଠାରେ ମାନେ ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ ହୋଇଥାଏ ଯେପରିକି ପୂର୍ବ ଓଡ଼ିଶାରେ ରଜ ଏକ ସାଂସ୍କୃତକ ପର୍ବ ଯାହାକି ଝିଅମାନଙ୍କର ଦ୍ୱାରା ହୋଇଥାଏ ତ ସାମାଜିକ ପଦେକ୍ଷେପ ହଉଚି ଯେ ଲୋକମାନେ ଏହା କରିଥାନ୍ତି ଏବଂ ନିଜର କାର୍ଯ୍ୟ ନିଜେ କରିଥାନ୍ତି ଓଡ଼ିଶାରେ ନୂଆଖାଇ ଏକ ସାଂସ୍କୃତିକ ପର୍ବ ଯାହା ସମ୍ବଲପୁରୀ ବାସୀମାନେ ନିଜର ନୂଆ ଫସଲ ଦ୍ୱାରା ହେବା ଦ୍ୱାରା ନିଜର ପ୍ରଥମ ଖାଦ୍ୟ ବା ଜୀବନଶୈଳୀକୁ ଦେବାଙ୍କ ଆଗରେ ଅର୍ପଣ କରିଥାନ୍ତି ଏବଂ ନୂଆ ଖାଇରେ ନୂଆ ପୋଷାକ ଏବଂ ନୂଆ ଗୀତ ବା ସାଂସ୍କୃତିକ କାର୍ଯ୍ୟକ୍ରମ କରି ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବର୍ଷ ଚାଲିଥାନ୍ତି